ଆମ ଗାଁ ସହର ମହାନଗରରେ ଶିଶୁ ଶ୍ରମିକ ସମସ୍ୟା ଦେଖାଯାଏ ଏହା ଉପରେ ମୋର ମତାମତ ପ୍ରକୃତରେ ଏହା ଉଠିଯିବା ଦରକାର କାରଣ ଶିଶୁମାନେ ହେଉଛନ୍ତି ଆଗାମୀ ଦିନର ଭବିଷ୍ୟତ ସେମାନଙ୍କର ଦାୟିତ୍ୱ ଆମର କର୍ତ୍ତବ୍ୟ ସେମାନେ କିପରି ଶିକ୍ଷିତ ହେବେ ସେମାନେ କିପରି ସୁସ୍ଥ ରହିବେ ସେମାନଙ୍କର କିପରି ଶିକ୍ଷାଗତର ଉନ୍ନତି ହେବ ସେଇଟା ହେଉଛି ଏ ସମାଜର ଧର୍ମ ତେଣୁ ଯଦି ଶିଶୁମାନେ ଶ୍ରମିକ ହୋଇଯିବେ ତାହେଲେ ଦେଶ ବୁଡ଼ିଯିବ ସେହି ପରିପ୍ରେକ୍ଷୀରେ ଶିଶୁମାନଙ୍କୁ ନିହାତି ଭାବରେ ଶ୍ରମିକ ହେବାରୁ ବଞ୍ଚିତ କରିବା ଆମର କର୍ତ୍ତବ୍ୟ ତେଣୁ ଶିଶୁମାନଙ୍କୁ ଘରୋଇ ଚାକର ଭାବରେ ନିଯୁକ୍ତି କରିଦେଉଛନ୍ତି ଖୁବ କମ ପଇସା ଦେଉଛନ୍ତି ସେମାନଙ୍କୁ ନିର୍ମମ ଅତ୍ୟାଚାର ସେମାନଙ୍କ ଉପରେ କରାଯାଉଛି ବିଭିନ୍ନ କୁଲି କାମ ସେମାନଙ୍କୁ କରାଯାଉଛି ଏହି ସବୁ କର୍ମରୁ ସେମାନଙ୍କୁ ନିବୃତ ରଖିବା ଆବଶ୍ୟକ